ହ୍ୟାଲୋ ହ୍ୟାଲୋ ହଁ ମୁଁ କଣ୍ଡକ୍ଟର କହୁଛି

ହଉ ମୁଁ କ'ଣ ତ ଆମର ତ ବସ୍ ଯାତ୍ରା ଯାଉଛି ତ କେଉଁଠି ଅସୁବିଧା ସୁବିଧା ହେଲେ ଭଲ ଢାବା ଦେଖିକିରି ରଖିବା ଆଉ ନାଇଁ ନାଇଁ ଠିକ୍ ଟାଇମ୍ ଠିକ୍ ଟାଇମ୍ରେ ଆମ ପହଞ୍ଚିବ ଆଉ ଆଜିକାଲି ତ ଦେଖୁଛ ଗାଡ଼ି କଥା ଆଉ କେଉଁଠି ଖରାପ ଯଦି ହୁଏ ତାହେଲେ ଟାଇମ୍ ଏପଟସେପଟ ଟିକେ ହବ ଆଉ କେଉଁ ଭଲ ଭଲ ଢାବା ଦେଖି ରଖିବା ଆଉ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଉ ଠିକ ହଁ ହଉ ହଉ ହଁ ଖାଇବାପିଇବା ଭଲ ଭଲ ଢାବା ଦେଖିକି ରଖିବା ନହେଲେ ପିଲାମାନେ ଖାଇବେ କେମିତି ଆଉ

ହଁ ହଁ ହଁ

ହଁ ହଉ ହଁ ହଁ

ହଁ ହଁ ହଁ ହଁ ନାଇଁ ଭଲ ଜାଗାରେ ରଖିବା ନା ଭଲ ଜାଗା ରଖିକିରି ପିଲାଙ୍କୁ ଖାଇବାକୁ ଦେବା ଆଉ ହଁ ହଁ ହଁ ହଁ ହଁ ହଉ ଠିକ୍ ଅଛି ହଁ ହଁ ହଁ ହଁ ହଁ ହଉ ଠିକ୍ ଅଛି ଆଜ୍ଞା ରହୁଛି